ମୋତେ ଯାହା ଲାଗେ ଆମ ରାଜ୍ୟର ଭାରତରେ ଯାତ୍ରା କରିବା ଅତି ନିହାତି ଭାବରେ ସୁଲଭ କାରଣ ଆମ ରାଜ୍ୟରେ ଆପଣ ବସ୍ ହଉ ବା ଟ୍ରେନ ହଉ ବା ଉଡ଼ାଜାହାଜ ମଧ୍ୟରେ ଯାହା ବି ଆପଣ ଟ୍ରାଭେଲ୍ କରୁଛନ୍ତି ଏବେ ଗାଁ ଗାଁରେ ଆମର ନବୀନ ପଟ୍ଟନାୟକ ଏବେ ଗୋଟେ ଲକ୍ଷ୍ମୀ ବସ୍ ଦେଇଛନ୍ତି ଯାହାକି ନିଃଶୁକ୍ଳ ଆଉ ଆପଣ ସେଇଟାର ଆପଣ ଫାଇଦା ଉଠାଇ ପାରିବେ ଆଉ ପ୍ରାଇଭେଟ୍ ସେକ୍ଟରରେ ଦେଖିବାକୁ ଗଲେ ନିହାତି ଭାବରେ ବସ୍ର ମୂଲ୍ୟ ବି ଅତି କମ୍ ଏବଂ ଟ୍ରେନରେ ତ ଯେତେବେଳେ ଆପଣମାନେ ଜାଣି ପାରୁଥିବେ ଜେନେରାଲ୍ ୱାର୍ଡ଼ରେ ପୁରା ଦୁଇଶହ ଲୋକ କହିଲେ କିଛି ଭୁଲ୍ ନି ହେ ଆଉ ହାଇ କ୍ଲାସ୍ ମାନେ ବି ଅଛି ଯେନ୍ତା କି ଏ ସି ଅଛି ସେକେଣ୍ଡ କ୍ଲାସ୍ ଅଛି ଫାର୍ଷ୍ଟ କ୍ଲାସ୍ ଅଛି ସେନେ ଆପଣ ନିଜର କ୍ଷମତା ଦେଖିକି ସେ ରାଜି ହେଇପାରିବେ କିନ୍ତୁ ଗୋଟେ ଭାରତର ଗୋଟେ ନର୍ମାଲ୍ ଲୋକଟେ ଯିଏ କି ବି ପି ଏଲ୍ ମାନେ ବିଲୋ ପର୍ଭର୍ଟି ଲାଇନ୍ ଅଛି ସେ ତା'ପାଇଁ ତା'ହିସାବରେ କହିବାକୁ ଗଲେ ଭାରତରେ ଯାତ୍ରାଟି ନିହାତି ଭାବରେ ସୁଲଭ ଭାବେ ଆପଣମାନେ ଏଇଟା ଭଲ ଭାବେ ଜାଣିଛନ୍ତି